ବର୍ତ୍ତମାନ ଯଦି କହିବେ ତ ମୋର କୌଣସି ହବି ନାହିଁ କି ବୁଣିବା କି ସିଲେଇ କରିବା କିନ୍ତୁ କେତେଟା ଜିନିଷ ଅଛି କି ଦେଖିଲେ ସିଲେଇକି କିପରି ହେଉଛି ତ ଥରେ ଥରେ ମନବାକି ଯାଏକି ସେଇଟା କରି ଦେଖେ ତ ମେ ବିି ଇନ୍ ଫ୍ୟୁଚର୍ କି କିଛି କରିହେବ ବାକି ଏତେବେଳେ କହିବି ତ ମୋର କିଛି ଏତେ ଆଇଡ଼ିଆ ନାହିଁ କିନ୍ତୁ ଘରେ କେ ବେଳେ ବେଳେ ସିଲେଇ କରନ୍ତି ତ ମୁଁ ତାଙ୍କ ସାଙ୍ଗେ କରିଦିଏ ସିଲେଇ ଯେଉଁ ଯେଉଁ ମୋ ମାଆ ଘରେ କରନ୍ତି ତ ତାଙ୍କୁ ଦେଖିଛି କି କିପରି କରନ୍ତି ତ ଟିକେ ଟିକେ ସେଥିପ୍ରତି ଆଇଡ଼ିଆ ଅଛି କି କିପରି କରାଯାଇଥାଏ ବାକି ପୁରା ଯଦି କହିବେ ତ ଏତେ ମତେ କୌଣସି କୌଶଳ କି ଶୈଳୀ ଜାଣିିନି ମୁଁ କିପରି କରିକି ଭବିଷ୍ୟତରେ କରିବା ଏତେ କରି ନାହିଁ ଆଶା